ମୋ ଗାଁ ପାଖରେ ଅନେକପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ଯାହାକି ବୃଦ୍ଧି ହୋଇପାରୁନାହିଁ ସେ ମଧ୍ୟରେ ହେଲା କମ୍ପା ଚାରିସବୁ ମନ୍ଦିର ଝାଂଣ୍ଟୁ ପାବଲି ଅନେକପ୍ରକାର ଅଛି ଆହୁରି ଯାହାକି ରାସ୍ତାଘାଟ ଯିବାପାଇଁ ଅସୁବିଧା କିଏ ଯଦି ସହଯୋଗର ହାତ ବଢ଼ାଇଥାନ୍ତା ଅନେକପ୍ରକାର ବୃଦ୍ଧି ହୋଇଥାନ୍ତା ଆହୁରି ଦର୍ଶକମାନେ ବି ଦେଖିବାକୁ ପସନ୍ଦ କରିଥାନ୍ତି